ଏହି ଦିନ ଗୁଡ଼ିକ ମୋର ମନେ ରହିଛି ଅଣତିରିଶି ମେ ଦୁଇହଜାର ଏକ ନଅ ନଭେମ୍ବର ଦୁଇହଜାର ଏଗାର ଦୁଇ ଅକ୍ଟୋବର ଅଠରଶହ ଅଣସ୍ତୋରି ତେଇଶି ଜାନୁଆରୀ ଅଠରଶହ ସତାନବେ ପନ୍ଦର ଅଗଷ୍ଟ ଉଣେଇଶିଶହ ସତଚାଳିଶି